ଆମେ ଶୀତ ମାସରେ ଗଛମାନଙ୍କୁ ଗଛ ମୂଳରେ ମାଟି ଘୋଡ଼େଇକି ମାନେ ଓସାରିଆ କରି ଖାଲ ମାନେ ଗାଢ଼ କରିଥାନ୍ତୁ ଆଉ ସେଥିରେ ପାଣି ଦେଉ ପାଣି ଦେଇ ସାରିଲା ପରେ ମାନେ ଦେଖୁ ଗଛଟା କେମିତି ଅଛି ଯଦି ଗଛଟା କିଛି ପୋକ ଲାଗୁଛନ୍ତି ତାକୁ ମେଡିସିନ ସ୍ପ୍ରେ କରାଯାଏ ମେଡିସିନ ସ୍ପ୍ରେ ହୋଇସାରିଲା ପରେ ମାନେ ଆଉ ଗୋଟେ ଦିନ ଯାଏ ଗୋଟେ ଦିନ ଗଲା ପରେ ଆଉ ଦିନ ଆମେ ଦେଖୁ ଆମେ ଦେଖିସାରିଲା ପରେ ଯଦି ସେଇଟା ଗଛ ଯଦି ଭଲ ଅଛି ତାହେଲେ ସେ ଗଛ ମୂଳ ତଳେ ସାର ଖତ ବିଭିନ୍ନ ପ୍ରକାର ମାନେ ଭିଟାମିନ୍ ଜିନିଷ ଦିଆଯାଏ ପାଣି ବି ତା ସାଥିରେ ଦିଆଯାଏ ଆଉ ଗଛ ଶୀତ ମାସରେ ପାଣି ତ ସବୁ ସବୁବେଳେ ଦେଉ ଶୀତ ମାସରେ ବି ଦିଆଯାଏ ପାଣି ପାଣିରେ ବହୁତ ମାନେ ଗଛରେ ବହୁତ ପ୍ରକାର କୀଟ ମାନେ ଲାଗନ୍ତି ଗଛରେ କୀଟମାନେ ଲାଗିଲେ ସେ କୀଟକୁ ଦେଖି ଆମେ କୀଟକୁ ଚିହ୍ନି ତା ଔଷଧ ଆଣିକି ଆମେ ସେଠି ଔଷଧ ଛିଞ୍ଚୁ ଔଷଧ ଛିଞ୍ଚି ସାରିଲା ପରେ ତାପରେ ସେ ଚାରି ପାଞ୍ଚ ଦିନ ପରେ ଦେଖୁ ଯଦି ସେ ଯଦି ନ ମାନେ ପୋକ ଯଦି ନ ମରୁଛନ୍ତି ତାହେଲେ ତାକୁ ନେଇକି ଫଟୋ ନେଇକି ଆମେ ଆମର କୃଷି କ୍ଷେତ୍ର ମାନେ କୃଷିର ଯୋଉ ଅଛି ଆମର ବ୍ଲଗରେ ସେ ସେଠି ଆମେ ସେଟା ସେ ଫଟୋଟା ଦେଖାଉ ଓ ସେଠି ଗଛର ଯୋଉ ମେଡିସିନ୍ ଲାଗେ ସେ ମେଡିସିନ୍ଟା ସେଠି ନେଇକି ଆସୁ ଗଛରେ ଔଷଧ ଦେଇ ଗଛକୁ ବହୁତ ଯତ୍ନ ମାନେ ଗଛର ପତ୍ର ପାଚୁଛି କି ନାଇଁ ଗଛ କେମିତି ଅଛି ଏସବୁ ନେଇକି ଆମେ ବିଭିନ୍ନ ପ୍ରକାର ମାନେ ଦେଖିକି ବହୁତ ଟାଇମ୍ ବାହାର କରିକି ଗଛର ଯତ୍ନ ନେଉ